ସାହି ଯାତ୍ରା ଯେମିତିକି ବାହାରୁ ଯାତ୍ରା ପାର୍ଟି ଆସି ସବୁ ଗାଁ ଗାଁରେ ପଡ଼ିଥାନ୍ତି ପର୍ବ ପର୍ବାଣି ଟାଇମରେ ଏବଂ

ପ୍ରତି ସନ୍ଧ୍ୟା ପାଞ୍ଚଟା ହୋଇଗଲା ମାନେ ଗୀତ ତାଙ୍କର ବାଜିବା ଆରମ୍ଭ ହୋଇଯାଏ ଏବଂ ସେହି ଗୀତରେ ମନ ଏତେ ଖୁସି ଲାଗିଥାଏ ବହୁତ ଖୁସି ଲାଗିଥାଏ ତା'ପରେ ଯାତ୍ରା ତିନିଦିନ ଏବଂ ଚାରିଦିନ ହୁଏ ତିନିଦିନ ଚାରିଦିନ ସରିଗଲେ ଯେଉଁଦିନ ଯାତ୍ରା ଗାଁରୁ ପଳେଇବ

ମେଳା ମେଳା ହୁଏ ମେଳା ଯେମିତିକି ବହୁତ ପ୍ରକାର ମେଳା ଥାଏ ଗାଁ ଗାଁରେ ମେଳା ହୁଏ ମେଳା ହେଲେ ଠାକୁରଙ୍କ ପାଖରେ ମେଳା ହୁଏ ଠାକୁର ପ୍ରତି ସଂକ୍ରାନ୍ତିରେ ଠାକୁରଙ୍କ ପାଖେ ମେଳା ହୁଏ ମେଳା ହେଲେ ଭଜନ କୀର୍ତ୍ତନ ହୁଏ ବହି ପଢ଼ା ହୁଏ ଯାହା ବି ରୀତିନୀତି ସବୁ କିଛି